ଓଡ଼ିଶାରେ ଲୋକ ସଙ୍ଗୀତ ଓ ସମ୍ବଲପୁରୀ କଳା ଲୋକମାନଙ୍କୁ ବେଶୀ ଆନ୍ଦୋଳନ ସୃଷ୍ଟି କରିଥାଏ ଏଠାରେ ଲୋକମାନେ ତାଙ୍କ ଅଞ୍ଚଳରେ ବୟନଶିଳ୍ପ ଏବଂ କାମ ପାଇଁ ବେଶୀ ବ୍ୟସ୍ତ ରହିଥାନ୍ତି